ଆଜ୍ଞା ଆଜ୍ଞା ମୋର ଟିକିଏ ଗୋଟେ ସେମିନାର୍ଟା କରିବାର ଥିଲା ତ ଏହି ବାହାଘର ପାଇଁ ଆଉ ଆପଣଙ୍କର କିଛି ସାମାନ ଦରକାର ଥିଲା ଆଉ ଟେଣ୍ଟ ଡିଜେ ଏହିସବୁ ମିଳିପାରିବ କି ଏବେ ଆଜ୍ଞା ଆଜ୍ଞା ମୁଁ କହୁଥିଲି କି ଟେଣ୍ଟ ମୋର ଟିକିଏ ଭଲ ଟେଣ୍ଟ ଦରକାର ଥିଲା ବାହାଘରଟା ତ ତ ଟିକିଏ ଭଲ ଦେଖିବେ ଯେମିତି କିଛି ଚିରି ଚୂରା ଯାଇନଥିବ ଟି ଭଲ କି ଟିକିଏ ଟେଣ୍ଟ ଦେଖିବେ ଯେମିତି ସୁନ୍ଦର ଲାଗୁଥିବା ଟିକିଏ ସେହିଭଳିଆ ଟେଣ୍ଟ ଟିକିଏ ଦେଖିବେ ଆଉ ଟେବଲ୍ ଭଲ ଭଲ ଟେବଲ୍ ବି ତିନିଟା ଦେବେ ଆମର ଗେଷ୍ଟ ଆସିବାର ଅଛନ୍ତି ଆଉ ଚେୟାର୍ ଟେବଲ୍ର ବି ଭଲ ବ୍ୟବସ୍ଥା କରିଥିବେ ଖାଇବା ପିଇବା ପାଇଁ ଆଉ ଖାଇବାରେ ବି ବହୁତ ସାମାନ ଦରକାର ମୋତେ ଏ ଖାଇବା ଭଲ ଭଲ ଆଇଟମ୍ ସବୁ ଆଉ ଏମିତି ସବୁ ଦରକାର ଆଉ ଡିଜେ ବି ଗୋଟେ ଭଲ ଡିଜେ ବି ମୋତେ ସାଙ୍ଗରେ ଦରକାର ଥିଲା ତ ଆପଣଙ୍କର ଟିକିଏ ସହାୟତା ଦରକାର ଥିଲା ଆପଣ ଦେଇପାରିବେ ଯଦି କୁହନ୍ତୁ ଆଜ୍ଞା ତାହେଲେ ଶୁଣନ୍ତୁ ମୋର ଭଲ ଯେଉଁ ସୁନ୍ଦରଟିଏ ଟେବଲ୍ରେ ଯେଉଁ ଆମ ଝିଅ ବୋହୂ ପାଇଁ ଆମର ଯେଉଁ ବୋହୂ ଆମ ପୁଅ ପାଇଁ ମୋର ଦରକାର ଥିଲା ଭଲ ଭଲ ଟେବଲ୍ ଦୁଇଟା ଭଲ ସେ ଟିକିଏ ସୁନ୍ଦର ଲାଗିବ ଯେମିତି ଆଉ ଗେଷ୍ଟ ଆସିବେ ଯେଉଁ ତାଙ୍କ ପାଇଁ ତିନିଟା ଟେବଲ୍ ସମାନ ସମାନ ଉଚ୍ଚର ସାଇଜ୍ କରିକି ଲମ୍ବା କରିକି ଥୁଆ ହେବ ଆଉ ଚେୟାର୍ ସେମିତି ଭଲ ଭଲ ସେହି ଟେବଲ୍କୁ ଦେଖିକି ଦେବେ ଆପଣ ସେ ରେଟ୍ ଯାହା ଯେମିତି କହୁଛନ୍ତି ମୁଁ ରାଜି ଟିକିଏ ଖାଲି ଯଦି ଡିସକାଉଣ୍ଟ ଦେବେ ଆପଣଙ୍କ ଇଚ୍ଛାରେ ଆଉ ସେମିତି ଟେବଲ୍ ଦରକାର ଥିଲା ଆଉ ବାକି ଡାଇନିଙ୍ଗ ଟେବଲ୍ ଯେତିକ ଲୋକ ଆସିବେ ସେହି ହିସାବରେ ଆଉ ଆମର ପାଖାପାଖି ଆଜ୍ଞା ଆମର ପାଖାପାଖି ପଳାଇ ଆସିବେ ବର ପଟରୁ ଏବଂ କନ୍ୟା ପଟରୁ ମିଶିକି ଚାରିଶହ ଖଣ୍ଡେ ଲୋକ ଆସିବେ ଆଉ ଦେଖନ୍ତୁ ଚାରିଶହ ଲୋକ ଆସିବେ ଆମର ଟୋଟାଲ୍ ଯଦି ଦେଖିବେ ତ ଚାରିଶହ ଲୋକଙ୍କ ପାଇଁ ମୋର ଦରକାର ଥିଲା କେତେ ସବୁ ଆଇଟମ୍ ଦରକାର ଥିଲା ମୋର ଚିକେନ୍ କରିବି ମଟନ୍ କରିବି ଆଉ ଆମର ଯେଉଁ ଫାର୍ଷ୍ଟ ଯେଉଁ ରହିବ ସବୁ ଜିନିଷ ଖାଇବା ପାଇଁ ଭଲ ଭଲ ସବୁ ଯେତିକ ସବୁ ଆଇଟମ୍ ଅଛି ଆପଣ ଫ୍ରାଏଡ଼୍ ରାଇସ୍ ହେଉ ଡାଲ୍ ଫ୍ରାଏ ହେଉ ଆଉ କେତେ ପନିର ସବୁ ଭେଜ୍ ଲୋକଙ୍କ ପାଇଁ ନନ୍ଭେଜ୍ ଲୋକଙ୍କ ପାଇଁ ସବୁପ୍ରକାର ଏମିତି କରିକି ଯେତିକ ସବୁ ଭଲ ଭଲ ଆଇଟମ୍ ଆପଣ କରିପାରିବେ ସେମାନେ ମୋର ଛଅ ସାତଟା ଆଇଟମ୍ କରିଦିଅନ୍ତୁ ବେଶି ନାହିଁ ଉଁ କରିଦିଅନ୍ତୁ ମୋର ସେତିକି ଦରକାର ଆଉ ଚାରିଶହ ଲୋକଙ୍କ ପାଇଁ ନାହିଁ ନାହିଁ ନାହିଁ ମୁଁ ଆପଣଙ୍କୁ ଆଡ଼ଭାନ୍ସ ଯଦି କହିବେ ଆପଣଙ୍କ କେତେ ଦରକାର ମୁଁ ଆପଣଙ୍କୁ ଦେଇ ଦେବି ମୋର ତ ଏହି ବାହାଘରଟା ତ କିଛିଦିନ ପରେ ହେବ ଆମ ଘରେ ଆଉ ମୁଁ କ୍ୟାନସଲ୍ କଲେ ପୁଣି ହଇରାଣ ହୋଇଯିବି ମୁଁ ତ ଏହି ଲାଷ୍ଟ ଟାଇମ୍ରେ କହୁଛି ଆପଣଙ୍କୁ ଆଉ ଆପଣ ଟିକିଏ ଦେଖିବେ ଦେଖିକି ମୋର ଟିକିଏ ସବୁ ଜିନିଷ ଟିକିଏ ଆରେଞ୍ଜ କରିବେ ଆଉ ଗୋଟେ କଥା ଆଉ ଯେଉଁ ଡିଜେ କଥାଟା ଟିକିଏ ବୁଝିବେ ଡିଜେ ଟିକିଏ ଭଲ ଡିଜେ ମାଇକ୍ ସବୁ ଟିକିଏ ବେଶି ଭଲ ଯେମିତି କି କରିବେ ଶିଙ୍ଘ ବାଜା ସବୁ ଆଣିବେ ଆଜ୍ଞା ଆଜ୍ଞା